ମଣିଷ ଜୀବନରେ ବିଭିନ୍ନ ପ୍ରକାର ଗୃହପାଳିତ ପଶୁ ରଖନ୍ତି ସେ ଗୃହପାଳିତ ପଶୁ ଭିତରେ ବିଭିନ୍ନ ପ୍ରକାର ଗୋରୁ ଗାଈ ଛେଳି ମେଣ୍ଢା କୁକୁର ବିଲେଇ କୁକୁଡ଼ା ବତକ ରହିଛନ୍ତି କିନ୍ତୁ ମୁଁ ଗୃହପାଳିତ ପଶୁ ହିସାବରେ ଗାଈଗୋରୁ ରଖିବାକୁ ବେଶି ପସନ୍ଦ କରେ କାରଣ ଗାଈଗୋରୁ ଥିଲେ ବିଭିନ୍ନ ବିପଦ ଆପଦରୁ ମୁକ୍ତି ମିଳେ ବୋଲି ହିନ୍ଦୁ ଧର୍ମରେ ଲେଖାଯାଇଛି ଆଉ ଗାଈଗୋରୁ ମଧ୍ୟ ଆମର ଜୀବିକା ଅର୍ଜନରେ ବେଶି ସାହାଯ୍ୟ କରେ କାରଣ ଗାଈରୁ ଉତ୍ପାଦନ ହେଉଥିବା କ୍ଷୀର ଆମକୁ ବହୁତ ସାହାଯ୍ୟ କରେ ଆମର ଶାରୀରିକ ଉନ୍ନତି କରିବାପାଇଁ ମାନସିକ ଉନ୍ନତି କରିବାପାଇଁ ଏବଂ କ୍ଷୀରକୁ ବିକ୍ରି କରି ମଧ୍ୟ ଆମେ ଗୁଜୁରାଣ ମେଣ୍ଟେଇଥାଉ ଏବଂ ଏହାର କ୍ଷୀର ଦହି ଛେନା ଏସବୁ ଆମର ଶାରୀରିକ ଉନ୍ନତିରେ ଶାରୀରିକ ବିକାଶରେ ବହୁତ ସାହାଯ୍ୟ କରିଥାଏ ଏବଂ ଗାଈଗୋରୁ ରଖିଲେ ତାହାର ମଧ୍ୟ ବହୁତ ଆନନ୍ଦ ମିଳେ ପିଲାମାନେ ଗାଈଗୋରୁ ଦେଖିକି ବହୁତ ଖୁସି ହୁଅନ୍ତି ଏବଂ ଗାଈଗୋରୁ ଚରା ଚରାଇବାପାଇଁ ମଧ୍ୟ ଭାରି ଭଲଲାଗେ କାରଣ ଗାଈଗୋରୁ ଯଦି ଆମ ପାଖରେ ଥାଏ ଆମେ ସେଗୁଡ଼ିକୁ ମଧ୍ୟ ବିକ୍ରି କରି ଆମେ କେତେ ଗୁଡ଼ିଏ ପଇସା ପାଇଥାଉ ଯାହାକି ଆମକୁ ବହୁତ ବହୁତ୍ କ୍ଷେତ୍ରରେ ସାହାଯ୍ୟ କରିଥାଏ ତେଣୁ ଗୃହପାଳିତ ପଶୁ ହିସାବରେ ଆମେ ଏହାର ଗୋବରକୁ ଜାଳେଣୀ ରୂପେ ବ୍ୟବହାର କରିଥାଉ ଏବଂ ଜାଳେଣୀ ଗୁଣ୍ଡାଘଷି ପାରିଥାଉ ସେ ଗୁଣ୍ଡାଘଷି ଆମେ ବିକ୍ରି ମଧ୍ୟ କିଛି ପଇସା ରୋଜଗାର କରିଥାଉ ତେଣୁ ମୋତେ ଗୋରୁଗାଈ ରଖିବାପାଇଁ ବହୁତ୍ ପସନ୍ଦ ଲାଗେ ଆଉ ସେଥିପାଇଁ ଆମେ ଗୋରୁକୁ ମଧ୍ୟ ବିଭିନ୍ନ ପ୍ରକାର ଯତ୍ନ ନେଇଥାଉ ଏବଂ ସବୁଦିନ ତାକୁ ଚରାଇଥାଉଁ ଏବଂ ଯୁଆଡେ ଯାଉ ତାଙ୍କୁ ଭଲକି ଆମେ ଯତ୍ନ ସହକାରେ ରଖିଥାଉଁ